ଫେସ୍ବୁକ୍ ଆରୁ ଇନ୍ଷ୍ଟାଗ୍ରାମ୍ରେ ମୁଇଁ ଫଟୋମାନେ ଦେଖୁଥିଲି ସେଥିରେ ଭିନ୍ନ ଭିନ୍ନ ପ୍ରକାରର ଫଟୋମାନେ ଛାଡ଼ୁଥିଲେ ଲୋକ୍ମାନେ ଆର୍ ସେ ଫଟୋମାନ୍କୁ ସେ କମେଣ୍ଟ୍ ମାଧ୍ୟମରେ ଲୋକ୍ମାନେ ଜଣଉଥିଲେ ଆର୍ ଲାଇକ୍ ବି କରୁଥିଲେ ସେ ଫଟୋରେ ସେ ପ୍ରାକୃତିକ ପରିବେଶ୍ର ବନ୍ୟଜନ୍ତୁର ସବୁଥିର ଫଟୋ ଛାଡ଼ୁଥିଲ ଦିନେ ମୁଇଁ ଯେନ୍ତା ଫେସ୍ବୁକ୍ରେ ସ୍କ୍ରୋଲ୍ କରୁ କରୁ ଦେଖ୍ଲି ଯେ ଗୋଟେ ଫଟୋଟେ ଥିଲା ସେଥିରେକିନି ଗୁଟେ ବଗ୍ଟେ ଗୁଟେ ତା'ର୍ ଛୁଆକେ ମାଛ୍ ଖୁଅଉ ଥିଲା ଆର୍ ସେ ଫଟୋକୁ ଦେଖିକରି ମତେ ଭଲ୍ ଲାଗ୍ଲା ଆର୍ ସେଥିରୁ ମୁଇଁ ଭାବ୍ଲି ଯେ ମୁଇଁ ଗୁଟେ ବି ଏନ୍ତା ଦୃଶ୍ୟର ଗୁଟେ ଫଟୋଟେ ଉଠାମି ବୋଲିକରି ଆର୍ ସେଥିରଲାଗି ବଲିକରି ମୋର୍ ମୋବାଇଲ୍ରେ ମୁଇଁ ଛେଲିଆ ପାହାଡ଼୍ର ଗୁଟେ ଫଟୋଟେ ଉଠେଇଦେଲି ସେଟା ଉଠେଇ ସାର୍ଲା ପରେ ମୁଇଁ ଫେସ୍ବୁକ୍ରେ ଅପ୍ଲୋଡ଼୍ କରିଥିଲି ଆରୁ ସେ ଅପ୍ଲୋଡ଼୍ କର୍ବାର୍ କିଛି ଘଣ୍ଟା ପରେ ସେଥିରେ ବହୁତ୍ ଲାଇକ୍ ମିଲିଥିଲା ଆର୍ ଯେନ୍ ଲାଇକ୍ କିିନି ସେଟା ମୋର୍ କେହେନ୍ ଫେସ୍ବୁକ୍ ପୋଷ୍ଟ୍ରେ ସେଟା ନି ମିଲିିଥାଇ ଆର୍ ସେଥିରେ କମେଣ୍ଟ୍ ବି ଆସିଥିଲା ଆର୍ ସେଥିର୍ଲାଗି ବଲିକରି ମୁଇଁ ମୁଇଁ ଭାବ୍ଲି ଯେ ଫଟୋ ଆଉ ଗୁଡ଼ାଦୁ ଉଠେଇ କରି ମୁଇଁ ଫେସ୍ବୁକ୍ରେ ଛାଡ଼୍ସି ସେନ୍ତା କରି ମୁଇଁ ଗୁଟେ ଫଟୋଟେ ଛାଡ଼ିଥିଲି ସେଥିରେ ଗୁଟେ ଗାଏ ପଟେ ଆରୁ ତା'ର୍ ବଛାପଟେ ଫଟୋଟେ ଉଠେଇଥିଲି ଆର୍ ସେଟା ବି ଛାଡ଼ିଦେଲି ଆର୍ ସେଟାକେ ବି ଲୋକ୍ ସେ ସାଙ୍ଗମାନେ ମତେ ପ୍ରଶଂସା କରିଥିଲେ କମେଣ୍ଟ୍ ମାଧ୍ୟମରେ ଆର୍ ଲାଇକ୍ ବି କରିଥିଲେ ସେଟା ଦେଖିକରି ମୁଇଁ ଭାବ୍ଲିି ଯେ ମୁଁ ଗୁଟେ ଭଲ୍ ଫଟୋଗ୍ରାଫର୍ଟେ ହେଇପାର୍ମି କାଁ ବୋଲିକରି ଆର୍ ସେଥିରର୍ ଲାଗି ବୋଲି ମତେ ପ୍ରେରଣା ମିଲା ଯେ ମୁଇଁ ଗୋଟେ ଫଟୋଗ୍ରାଫର୍ଟେ ହେଇପାର୍ମି ଆର୍ ଫଟୋଗ୍ରାଫି କରିପାର୍ମି ଆର୍ ସେଥିର୍ଲାଗି ବୋଲି ବୋଲିକରି ମୁଇଁ ଗୁଟେ ନୂଆ ଫୋନ୍ଟେ ବି ଘିନିଥିଲି ଆରୁ ସେଥିରେ ସେ ଫୋନ୍ରେେ ଭଲ୍ କ୍ୟାମେରା ଆସୁଥିଲା ବଲେ କ୍ଵାଲିଟି ଆସୁଥିଲା ସେଥିର୍ଲାଗି ବୋଲି ମୁଇଁ ଫଟୁ ସେଥିରେ ଉଠେଇଥିଲି ନେଚର୍ ମନ୍ଟା ଉଠେଇ ସାର୍ଲା ପରେ ସେଟାକେ ମୁଁ ଏନ୍ ଫେସ୍ବୁକ୍ରେ ଛାଡ଼ିଥିଲି ଯେ ଭଲ୍ ଇ କମେଣ୍ଟ୍ ମାଧ୍ୟମ୍ରେ ଲୋକ୍ମାନେ ପ୍ରଶଂସା କରିଥିଲେ ଆରୁ ମୋର୍ ସେଥିରୁ ବେଶୀ ପ୍ରେରଣା ହେଲା ଆରୁ ମୋର୍ ଗୁଟେ ଲକ୍ଷ୍ୟ ଅଛେ ଯେକିନି ଅଲ୍ଗା ଅଲ୍ଗା ଜାଗାକେ ଯାଇକରି ଅଲ୍ଗା ଅଲ୍ଗା ଦେଶ୍ର ଜାଗାକେ ଯାଇକରି ଫଟୋ ଉଠାବାର୍ ଆରୁ ସେଠାରର୍ ଅଲ୍ଗା ଅଲ୍ଗା ପ୍ରକୃତିକ ପରିବେଶ୍ର ଜିନିଷ୍ମାନ୍କୁ ଦେଖିିକରି ଭଲ୍ କରି ଉଠେଇ କରି ସେଟା ପୋଷ୍ଟ୍ କର୍ବାର୍ ଆରୁ ସେ ପୋଷ୍ଟ୍ ମାଧ୍ୟମ୍ରେ କ୍ୟାପ୍ଚର୍ କରିକରି ମୁଇଁ ଲୋକ୍ମାନ୍କୁ ଜଣାମି ଆରୁ ସେ ଜାଣିସାର୍ଲା ପରେ ମୁଇଁ ଗୁଟେ ଭଲ୍ ଫେମସ୍ ଫଟୋଗ୍ରାଫର୍ ହେଇପାର୍ମି ବୋଲିିକରି ମୋର୍ ସେଟା ଲକ୍ଷ୍ୟ ଅଛେ